ମୁଁ ମୋର ନିଜର ରେସିପିକୁ ସଠିକ୍ ଭାବରେ ଅନୁସରଣ କରେ ଏବଂ ତା'ସହିତ ମଧ୍ୟ ଅନ୍ୟମାନଙ୍କ ସ୍ଵାଦ ଆଧାରରେ ଇମ୍ପ୍ରୋଭାଇଜେସନ୍ କରିବାକୁ ଚେଷ୍ଟା କରେ କାହିଁକି ନା ସବୁ ପରିସ୍ଥିତିରେ ସବୁ ପ୍ରକାର ସାମଗ୍ରୀ ଆମ ପାଖରେ ଉପଲବ୍ଧ ନଥାଏ ଯେମିତିକି ଉଦାହରଣ ସ୍ୱରୂପ ଜଣ ଜଣେ ମାଛ ତରକାରୀ ସୋରିଷ ବେସର ଦେଇ କରିଥାନ୍ତି କିନ୍ତୁ ସେହି ସମୟରେ ଯଦି ମୋ' ପାଖରେ ସୋରିଷ ବେସର ନାହିଁ ତା'ହେଲେ ମୁଁ ତାକୁ ପିଆଜ ରସୁଣ ପେଷ୍ଟ ଦ୍ଵାରା ତାକୁ ପ୍ରସ୍ତୁତ କରିବାକୁ ଚେଷ୍ଟା କରେ